ଆଗେ ଲୋକେ ଶୁଦ୍ଧ ଓଡ଼ିଆ ଭାଷା ବ୍ୟବହାର କରୁଥିଲେ ବର୍ତ୍ତମାନର ପିଲାମାନେ ବେଶୀ ହିନ୍ଦୀ ଇଂଲିଶ କହୁଛନ୍ତି କାରଣ ଆଜିକାଲି ପିଲାମାନେ ଇଂରାଜୀ ବିଦ୍ୟାଳୟରେ ପଢ଼ିବା ଦ୍ୱାରା ସବୁବେଳେ ହିନ୍ଦୀ ଇଂରାଜୀ କହୁଛନ୍ତି ଖାଲି ଆମର ଓଡ଼ିଶାରେ ଓଡ଼ିଆ କୁହାଯାଉଛି ବାହାରେ ହିନ୍ଦୀ ଇଂରାଜୀ କହିବାକୁ ପଡ଼ିବ ଯେହେତୁ ହିନ୍ଦୀ ଆମର ହିନ୍ଦୀ ଆମର ରାଷ୍ଟ୍ର ଭାଷା ତେଣୁ ସବୁଆଡ଼େ ହିନ୍ଦୀ ଭଲରେ ବୁଝୁଛନ୍ତି ବର୍ତ୍ତମାନ ଓଡ଼ିଆ ଅପେକ୍ଷା ହିନ୍ଦୀ ଇଂରାଜୀ ଭାଷାର ବ୍ୟବହାର ବେଶୀ କରାଯାଉଛି ଏବେ ପିଲାମାନେ ସ୍କୁଲରେ ପଢ଼ିଲା ବେଳେ ଏସବୁ ଇଂରାଜୀ ସ୍କୁଲରେ ପାଠ ପଢ଼ୁଛନ୍ତି ଇଂରାଜୀ ସ୍କୁଲରେ ପାଠ ପଢ଼ିଲା ମାନେ ସେମାନେ ଇଂରାଜୀ ହିନ୍ଦୀକୁ ବେଶୀ ପ୍ରାଧାନ୍ୟ ଦେଉଛନ୍ତି ଓଡ଼ିଆକୁ ପିଲାମାନେ ଆସ୍ତେ ଆସ୍ତେ ଭୁଲି ଯାଉଛନ୍ତି କେତେକ ଓଡ଼ିଆ ସ୍କୁଲରେ କେବଳ ଓଡ଼ିଆରେ ପିଲାମାନେ ଓଡ଼ିଆରେ କଥାବାର୍ତ୍ତା କରୁଛନ୍ତି ଟିଚର୍ ମାନେ ବି ହିନ୍ଦୀରେ କଥାବାର୍ତ୍ତା କରୁଛନ୍ତି ଇଂଲିଶରେ ବି କଥାବାର୍ତ୍ତା କରୁଛନ୍ତି ପିଲାମାନେ ସେଇଭଳି ଚଳଣିରେ କଲେ ଆଉ ଏବେ ତଥାପି ଓଡ଼ିଆ ଆମର ଓଡ଼ିଶାରେ ଓଡ଼ିଆ ଚାଲିଛି ଓଡ଼ିଆକୁ ପିଲାମାନେ ଭୁଲିପାରିନାହାନ୍ତି ଓଡ଼ିଆରେ ଯେଉଁମାନେ ପଢ଼ୁଛନ୍ତି ସେମାନେ ଓଡ଼ିଆରେ କଥାବାର୍ତ୍ତା ହେଉଛନ୍ତି ଆଉ ଏଇ ପିଲାମାନେ କିନ୍ତୁ ଯେଉଁମାନେ ଇଂଲିଶ ସ୍କୁଲରେ ପାଠ ପଢ଼ୁଛନ୍ତି ସେମାନେ ଇଂଲିଶ ଚଳଣିରେ ଯାଉଛନ୍ତି ଓଡ଼ିଆକୁ ପୁରା ଭୁଲିବାକୁ ଲାଗିଲେଣି କିନ୍ତୁ ଏଥିରେ ଓଡ଼ିଆ ଆମର ଓଡ଼ିଆ ଭାଷା ଆସ୍ତେ ଆସ୍ତେ ଲୋପ ପାଇବାକୁ ଯାଉଛି କିନ୍ତୁ ଆମେ ଓଡ଼ିଆ ଭାଷାକୁ ବେଶୀ ଗୁରୁତ୍ୱ ଦେବା ଉଚିତ୍ କାହିଁକିନା ଓଡ଼ିଆ ଆମର ଭାଷା ଓଡ଼ିଶାରେ ଓଡ଼ିଆ ଆମର ଭାଷା